ସ୍ୱାସ୍ଥ୍ୟ ସେବା ସେବାର ଉନ୍ନତ୍ତି ପାଇଁ ପ୍ରତ୍ୟେକ ପଞ୍ଚାୟତରେ କି ବ୍ଲକ୍ରେ ଗୋଟେ ହସ୍ପିଟାଲ୍ ରହିବା ନିହାତି ଜରୁରୀ ସେଥି ଭିତରୁ ଏଇ ଯୋଉ ବୁଢ଼ା ବୁଢ଼ୀ ଲୋକ ଯାହାର କେହି ନାହାନ୍ତି ପୁଅ ଝିଅ ସେମାନଙ୍କର କେହି ନାହାନ୍ତି ତ ସେମାନଙ୍କୁ ହସ୍ପିଟାଲ ଯିବା ପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ଆଉ ଗାଡ଼ି ଆସିବା ଏବେ ଶହେ ଆଠ ହୋଇଛି ସେଇ ଆମ୍ବୁଲାନ୍ସ ଯୋଗେ ଯାଉଛନ୍ତି ତ ରାସ୍ତା ସେଥିରେ ଭଲ ନାହିଁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି କଚ୍ଚା ରାସ୍ତା ଗାଁ ଗହଳିରେ ଏବେ ରାସ୍ତା ଠିକ ନାହିଁ ତ ସେଥିପାଇଁ ଲୋକମାନେ ବର୍ଷା ଆସିଲେ ଆଉ ଲୋକମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପାଣି ଗାଁ' ରେ ଜମି ରହୁଛି ଆଉ ଗାଁ ଅପରିଷ୍କାର ହେଉଛି ମାଛି ଜନ୍ମ ନେଉଛନ୍ତି ମଶା ମାଛି ଜନ୍ମ ନେଉଛନ୍ତି ଆଉ ଲୋକମାନଙ୍କର ବି ଯିବା ଆସିବାରେ ଅସୁବିଧା ହେଉଛି ଆଉ ଆଉ ଗାଁ ରୁ ସହରକୁ ଯିବା ପାଇଁ ସେମିତି ଗାଡ଼ି ମଟର ବି ଚାଲୁନାହିଁ ଲୋକ କିଛି ଲୋକ ସାଇକେଲ୍ରେ ଯାଉଛନ୍ତି ତ କିଛି ଲୋକ ଚାଲିକି ଯାଉଛନ୍ତି ବସ୍ ବି ଠିକ୍ ସମୟରେ ଯାଉନାହିଁ ସକାଳେ ଥରେ ସନ୍ଧ୍ୟାରେ ଥରେ ଲୋକମାନେ ଯାତାୟାତ ପାଇଁ ବି ଅସୁବିଧା ସମ୍ମୁଖୀନ ହେଉଛନ୍ତି ତ ହସ୍ପିଟାଲ୍କୁ ଯିବା ପାଇଁ ଲୋକମାନଙ୍କର ସେବା ଶୁଶ୍ରୂଷା ପାଇବା ପାଇଁ ବହୁତ କଷ୍ଟ ଅନୁଭବ କରୁଛନ୍ତି ତ ସେମାନେ କେମିତି ସୁବିଧା ସୁଯୋଗ ପାଇବେ ସେଇଥିପାଇଁ ବି ବ୍ୟବସ୍ଥା ବ୍ୟବସ୍ଥା ଗାଡ଼ି ସିନା ରହିଛି ଏଇତ ଲୋକମାନଙ୍କର ବି ଯିବା ଆସିବାରେ ବି ଅସୁବିଧା ରହିଛି ଆଉ ଶିକ୍ଷାର ଉନ୍ନତି ପିଲାମାନେ ସବୁ ପିଲା ସ୍କୁଲ୍କୁ ଯାଉନାହାନ୍ତି ତ ଶିକ୍ଷାର ଉନ୍ନତି ପାଇଁ ପିଲାମାନେ ସ୍କୁଲ୍କୁ ଯିବା ଦରକାର ତ ସେଠି ଶିକ୍ଷା ସାର୍ମାନେ ଗୋଟେ ସ୍କୁଲ୍ରେ ନିହାତି ଚାରିଟା ପ୍ରତ୍ୟେକ ସ୍କୁଲ୍ରେ ଚାରି ପାଞ୍ଚଟା ସାର୍ ରହିବା ନିହାତି ଜରୁରୀ ତ ପିଲାମାନେ ସେଇ ହିସାବରେ ପାଠ ପଢ଼ିଲେ ସେମାନଙ୍କର କଥା ମାନିଲେ ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ